ମୁଁ ଗୋଟେ ସୋରୁମ୍ରୁ ସ୍କାଇଲାର୍କ କମ୍ପାନିର ଏକ ଜିନ୍ସ୍ ପ୍ୟାଣ୍ଟ୍ କିଣିଥିଲି ଏହା ପନ୍ଦରଶହ ଟଙ୍କା ପଡ଼ିଥିଲା ଆଉ ଏହି ଜିନ୍ସ୍ଟି ଆଣିଲା ପରେ ମୁଁ ଗତ ଗୋଟେ ବର୍ଷ ହେଲା ପିନ୍ଧି ସାରିଲିଣି କିନ୍ତୁ ଏଥିରୁ କୌଣସି ରଙ୍ଗ ଯାଇ ନାହିଁ ଜିନ୍ସ୍ଟି ଦେଖିବାକୁ ଯେମିତି ଥିଲା ଆଣିଲାବେଳେ ସେଇଭଳିଆ ମଧ୍ୟ ଏବେ ରହିଛି ଆଉ ଏହି ଜିନ୍ସ୍ର ଭଲଗୁଣ ହେଲା ତା'ର ରଙ୍ଗ ଛାଡ଼ିନାହିଁ ଏବଂ ଯେତିକି ଥିଲା ସେତିକି ଅଛି କିଛି ମରିନାହିଁ ଆଉ ଜିନ୍ସ୍ଟି ପିନ୍ଧିବା ପାଇଁ ଭାରି ବଢ଼ିଆ ଲାଗୁଛି ଆଉ ଖରାଦିନେ ଏହି ଜିନ୍ସ୍ଟି ପିନ୍ଧିବା ପାଇଁ ମଧ୍ୟ ଉତ୍ତମ ଲାଗୁଛି ତେଣୁ ଏହି ଜିନ୍ସ୍ଟି ଅନ୍ୟମାନଙ୍କୁ କିଣିବା ପାଇଁ ମୁଁ ସେମାନଙ୍କୁ ଉତ୍ସାହିତ କରିଛି ସେମାନେ ମୋ ସାଙ୍ଗମାନେ ମୋତେ ପଚାରନ୍ତି ମୁଁ ସେମାନଙ୍କୁ କହିଦିଏ କେଉଁ ସୋରୁମ୍ରୁ ଏହି ଜିନ୍ସ୍ଟି ଆଣିଥିଲି ତେଣୁ ଏଇ ଜିନ୍ସ୍ ବିଷୟରେ କହିବାକୁ ଗଲେ ଜିନ୍ସ୍ଟି ପିନ୍ଧିବା ପାଇଁ ଭାରି କୋମଳ ଅଟେ ଏବଂ ରଙ୍ଗ ଛାଡ଼େ ନାହିଁ